ହଁ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସମ୍ପୃକ୍ତ ଥିବା ଔପଚାରିକତା ମୁଁ ବର୍ଣ୍ଣନା କରିପାରିବି ପ୍ରଥମ ଜିନିଷ ହେଉଛି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆମକୁ ଅର୍ଥ ଦରକାର ଅର୍ଥ ନହେଲେ କୌଣସି ଜିନିଷ କିଛି ବି କରିବା ଅସମ୍ଭବ କମ୍ପାନୀରେ ଲୋକ ରହିବେ ସେମାନଙ୍କୁ ଟଙ୍କା ଦିଆହେବ ଦରମା ଦିଆହେବ ଆହୁରି ମଧ୍ୟ କମ୍ପାନୀରେ ମୁଁ କଣ ଜିନିଷ ବାହାର କରିବି ସେଇଥିପାଇଁ ମୋର କଞ୍ଚାମାଲ ଦରକାର ସେହି କଞ୍ଚାମାଲକୁ ମୁଁ କେମିତି ଆଣିବି ନା ନିହାତି ଭାବରେ ମୁଁ ଅର୍ଥ ଦେଇ ଆଣିବି କଞ୍ଚାମାଲ ହୋଇଗଲା ବର୍ତ୍ତମାନ ମୋର ଜିନିଷ ମଧ୍ୟ ତିଆରି ହୋଇଗଲା ଜିନିଷକୁ ମୁଁ ବିକ୍ରି କରିବି ବିକ୍ରି କଲେ ମୁଁ ଲାଭବାନ ହେବି ମୋର ଲୋକମାନଙ୍କୁ ପଇସା ଦେବି ଏଥିପାଇଁ ମୁଁ ବିଜ୍ଞାପନ ଦେବି ବିଜ୍ଞାପନ ଟିଭିରେ ହେଉ ରେଡ଼ିଓରେ ହେଉ ପୋଷ୍ଟର ମାଧ୍ୟମରେ ହେଉ ଏହିଭଳି ଭାବରେ ମୁଁ ବିଜ୍ଞାପନ ଦେବି ମୋର କମ୍ପାନୀକୁ ମୁଁ ପ୍ରଚାର ଏବଂ ପ୍ରସାର କରିବି ଯାହାଫଳରେ ମୁଁ ବ୍ୟବସାୟ କରିପାରିବି